ଆମେ ଗୋଟେ ଭଲ ପ୍ରଜାତି ଚିହ୍ନଟ କରିବା କେମିତି କରିବା ନା ଯେମିତିକି ଗୋଟେ ଗାଈ ଗାଈ ଗାଈର ସିଙ୍ଘ ସିଙ୍ଘଟା ଯେଉଁ ଥାଏ ସେଇଟା ଭଲ ଥିବା ଦରକାର ତା'ପରେ ଗାଈ ସୁସ୍ଥ ସବଳ ଟିକେ ମୋଟା ଦେଖାଯାଉଥିବା ଦରକାର ଆଉ ତାର ଯେଉଁ ପହ୍ନା ଯେଉଁ ସେଇଟା ବି ଭଲ ସୁସ୍ଥ ଥିବା ଦରକାର

ଗାଈଟେ ସୁସ୍ଥ ଅଛି ବୋଲି ସେମିତି ଗୋଟେ କୁକୁର ଯଦି ଗୋଟେ କୁକୁର

ତ ଆମେ ଜାଣିବା ଯେ ସେ କୁକୁରଟି ଭଲ ଅଛି ସୁସ୍ଥ ଅଛି ଏଇଟା ହେଉଛି ତା'ର ଲକ୍ଷଣ ଆଉ ଏଥିପାଇଁ ଆମେ ଯେଉଁ ପଶୁ ଚିକିତ୍ସକ ଯେଉଁମାନେ ରହିଥାନ୍ତି ସେଇମାନଙ୍କ ଚିକିତ୍ସା ମାନେ ସେଇମାନଙ୍କର ପରାମର୍ଶ ଆମେ ନେଉଛୁ ଆଉ ନେବା ବି ଦରକାର କାହିଁକିନା ସେମାନଙ୍କ ପରାମର୍ଶ ବିନା କିଛି ବି ହେଇପାରିବ ନାହିଁ

ତ ପଶୁ ଚିକିତ୍ସକ ଯେଉଁମାନେ ଅଛନ୍ତି ସେମାନେ ପଶୁମାନଙ୍କ ବିଷୟରେ ବହୁତ ଅଭିଜ୍ଞତା ତାଙ୍କର ସେମାନେ ସେଇ ବିଷୟରେ ପାଠ ପଢ଼ିଛନ୍ତି

ହେଲେ ତା ଭିତରେ କ'ଣ ଅଛି ଆମେ ସେଇଟା ଜାଣିପାରିବାନି ସେ ଭିତର ବଡ଼ିରୁ ସୁସ୍ଥ ଅଛି କି ନାଇଁ ସେଇଟା କେବଳ ପଶୁ ଡାକ୍ତରମାନେ ହିଁ ଜାଣିପାରିବେ ତ ପଶୁ ଚିକିତ୍ସକ ମାନଙ୍କଠାରୁ ଆମେ ପରାମର୍ଶ ନେଉଛୁ